ନିଜର ପରିଚୟ ଓଡ଼ିଆ ଓଡ଼ିଆ ଭାଷା ଦେସୁଁ ଆମେ ନିଜର୍ ଆମର୍ ଓଡ଼ିଆ ଭାଷା ନିଜର୍ ପରିଚୟ ଦେଇକିରି ଆମେ କେନ୍ତିକିରି ଭାବନା ପ୍ରକାଶ କରୁସୁଁ ନିଜର ଓଡ଼ିଆ ଭାଷା କେନ୍ତି କିରି ଆମେ ସମ୍ମାନ୍ ଦେସୁଁ ଓଡ଼ିଆ ଭାଷାର ଲୋକେ କେନ୍ତି କିରି ଆମେ ତାହାକୁ ସମସ୍ତେ ମିଳି ମିଶି ହେଇକିରି ଚଳ୍ବାର୍ ଲାଗି ଓଡ଼ିଆ ଲୋକ ଆମେ ନିଜର୍ ନିଜର୍ ଆଗ୍କେ କେନ୍ତା ବଢ଼ବାର୍ ଲାଗି ଭାଷା ନିଜର ଭାଷା ବ୍ୟବହାର କର୍ବାର୍ ଲାଗି ସେଟା ଚେଷ୍ଟା କର୍ସୁଁ ଆମେ ଓଡ଼ିଆ ଓଡ଼ିଆ ଭାଷାରେ ଲୋକମାନେ ଆମେ କେନ୍ତିକିରି ଟିକେ ଆଗ୍କେ ବଢ଼ି ପାର୍ମୁଁ ଓଡ଼ିଆ କଥା କହି ଓଡ଼ିଆ କଥା କହି କେନ୍ତିକିରି ଆମେ ଆଗ୍କେ ନିଜର୍ ଆମର୍ ଓଡ଼ିଆ ଭାଷାରେ କେନ୍ତିକିରି ନିଜର୍ ଆମର୍ କେନ୍ତିକିରି ଆଗ୍କେ ବଢ଼ାବାର୍ ଲାଗି ଚେଷ୍ଟା କର୍ମୁଁ ନିଜର୍ ଓଡ଼ିଆ ଲୋକମାନଙ୍କର ସମସ୍ତେ କେନ୍ତିକିରି ଓଡ଼ିଆ କହି ପାର୍ବେ ତାହା ଆମେ ଉଁ ବୁଝିବାର୍ ଚେଷ୍ଟା କର୍ମୁଁ